ଆଜିର ଭାରତର ସବୁଠୁ ବଡ଼ ସମସ୍ୟା ହେଉଛି ବେରୋଜଗାର ଅନେକଗୁଡ଼ିଏ ସମସ୍ୟା ଅଛି ଜାତିବାଦ ଅନେକଗୁଡ଼ିଏ ସମସ୍ୟା ଅଛି କିନ୍ତୁ ଭାରତର ସବୁଠୁ ବଡ଼ ସମସ୍ୟା ହେଉଛି ବେରୋଜଗାର ଯା ବହୁତ ଆହ୍ୱାନଗୁଡ଼ିକ ସୃଷ୍ଟି ହେଉଛି ବେରୋଜଗାର ପାଇଁକା ବହୁତ ବହୁତ ବହୁତ ବହୁତ ଲୋକ କିଛି ଚାକିରି କରିପାରୁନାହାନ୍ତି ବେରୋଜଗାର ହୋଇକି ବୁଲୁଛନ୍ତି ଏବଂ ଅନ୍ୟାନ୍ୟ ଲୋକ ସଂଖ୍ୟାବି ବୃଦ୍ଧି ହେଉଛି ବେରୋଜଗାର ଯେହେତୁ ଆମର ଏଠି ବେରୋଜଗାର ସଂଖ୍ୟା ବୃଦ୍ଧି ହୋଇଚାଲିଛି ସେ ଅନୁସାରେ ଗୁରୁତ୍ଵପୂର୍ଣ୍ଣ ଆହ୍ୱାନ ବି ସୃଷ୍ଟି ହେଇ ଚାଲିଛି ଏହାର ମୁକାବିଲା ସରକାର କିପରି କରୁଛନ୍ତି ଯାହାକି ଜାଣି ହେଉ ନାହିଁ କିନ୍ତୁ ଏହାର କିଛି ତଥ୍ୟ ଆସିଛି ଯେପରିକି ରାମ ମନ୍ଦିର ଏବେ ନିର୍ମାଣ ହୋଇଛି ରାମମନ୍ଦିର ଏବେ କହୁଛନ୍ତି ବା ଯେଉଁ ରାମ ମନ୍ଦିର ଏବେ ବହୁତ ବଡ଼ ରାମ ମନ୍ଦିର ତିଆରି ହୋଇଛି ଅଯୋଧ୍ୟାରେ ତ ସେଥିରେ କିଛି ପିଲାମାନଙ୍କ ଜବ୍ ଚାକିରି ମିଳିପାରେ ସେଥିରେ ପିଲାମାନଙ୍କୁ ଚାକିରି ମିଳିପାରେ ତ ସେଥି ପାଇଁକା କିଛି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ବି ଉଠେଇଛନ୍ତି ଯେକି ଚାକିରି ମିଳିବ କି ନାହିଁ ତ ସେଇଟା ବେରୋଜଗାର ପ୍ରତି ବେଶୀ ସୃଷ୍ଟି ହେଉଛି ଆମ ଦେଶରେ ବହୁତ ବେରୋଜଗାର ସୃଷ୍ଟି ହେଲାଣି କାହିଁକିନା ସମସ୍ତଙ୍କ ପାଖରେ ସବୁ ସବୁ ଡିଗ୍ରୀ ଅଛି ସବୁ ସବୁ ଉଚ୍ଚତାର ପାଠ ପଢ଼ିଛନ୍ତି କିନ୍ତୁ ତଥାପି କୌଣସି ଚାକରି ପାଉନାହାନ୍ତି ବେରୋଜଗାର ହୋଇକି ବୁଲୁଛନ୍ତି ତା ର କାରଣ ହେଉଛି ଲୋକ ସଂଖ୍ୟା ଏବଂ ରୋଜଗାର ସଂଖ୍ୟା ରୋଜଗାର ସଂଖ୍ୟା କମି ଚାଲିଛି ଆଉ ଲୋକ ସଂଖ୍ୟା ବଢ଼ି ଚାଲିଛି ଏହାର ପରିଣାମ ଯେ ଏହାକି ଯେ ସରକାର ଯଦି ଏହାର ମୁକାବିଲା କରିବାକୁ ଚାହୁଁଛନ୍ତି ତା'ହେଲେ ନୂଆ ନୂଆ ଫାକ୍ଟ୍ରି ନୂଆ ନୂଆ ଚାକିରି ବାହାର କରିବାକୁ ପଡ଼ିବ ଯେପରିକି ଏବେ ରାମ ମନ୍ଦିର ସୃଷ୍ଟି ହୋଇଛି ସେଠି ସହସ୍ର ଶହେ କିମ୍ବା ହଜାରେ ଲୋକଙ୍କ ପାଇଁ କାମ ପ୍ରାପ୍ତ ହୋଇଛି ଏବେ ଜାନୁଆରୀ ବାଇଶରୁ ଜଣାପଡ଼ିବ ସତ କି ନାହିଁ ତ ସେ ଜାଣିସାରିଲା ପରେ ସରକାର ସେ ଅନୁସାରେ କିଛି କାର୍ଯ୍ୟ ଷ୍ଟେପ୍ ନେବେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଏହିକି ଯେ ବେରୋଜଗାର ଆଉ ଜାତିବାଦ ଜାତିବାଦ ସେତେ ବଢ଼ି ନାହିଁ କିନ୍ତୁ ବେରୋଜଗାର ଅଦ୍ୟଧିକ ବଢ଼ିଚାଲିଛି ବେରୋଜଗାର ପାଇଁକା ବହୁତ ବହୁତ ପିଲା ବୁଲୁଛନ୍ତି ଏବଂ ନଷ୍ଟ ମଧ୍ୟ ହେଉଛନ୍ତି ସେଥି ପାଇଁକା ସରକାର ଯଦି କିଛି ଏହାର କିଛି ସମାଧାନ କରିବେ ତ ବହୁତ ଖୁସି ଲାଗିବ ଏବଂ ଏହା ବେରୋଜଗାର ଖୁସି ଲାଗିବ ଯେ କିମ୍ବା ସରକାର ତ ଗତ ଦଶ ବର୍ଷ ହେଲାଣି କିଛି କରିନାହାନ୍ତି ତ ଆଗକୁ କରିବେ କି ନାହିଁ ତା ଆଶା ପାଉନି ତଥାପି ଆହ୍ୱାନ ଉଠିଚାଲିଛି ଗୁରୁତ୍ଵପୂର୍ଣ୍ଣ ଏଇଟା ନିଆଯାଉଛି ବହୁତ ଗୁରୁତ୍ଵପୂର୍ଣ୍ଣ ନିଆଯାଉଛି ଆହ୍ୱାନ ବେରୋଜଗାର ସେଥିପାଇଁକା ସରକାର କିଛି ମୁକାବିଲା କରୁଛନ୍ତି କି ନାହାନ୍ତି ଜଣାପଡ଼ୁନି ନା ତ ସେଥି ପାଇଁକା ସରକାର ନୂଆ ନୂଆ ଯୋଜନା ବାହାର କରୁଛନ୍ତି ତ ନୂଆ ନୂଆ ପ୍ଲାନ୍ସ ସବୁ ଚାଲିଛି ଦେଖିବା ଆଗକୁ କଣ ହେଉଛି ଏଇଟା ହିଁ ଗୋଟେ ମାତ୍ର ଥିଲା ଗୁରୁତ୍ଵପୂର୍ଣ୍ଣ ଆହ୍ୱାନ ଆଉ ସବୁ ଥିଲା ସାଧାରଣ ଯେପରି ଜାତିବାଦ ଟ୍ରାଫିକ୍ ଏଇଟା ସାଧାରଣ ଥିଲା କିନ୍ତୁ ଯେଉଁଟା ଗୁରୁତ୍ଵପୂର୍ଣ୍ଣ ଥିଲା ସେଇଟା ଆପଣଙ୍କୁ କହିସାରିଛି ଯାହାକି ଥିଲା ବେରୋଜଗାର